ହ୍ୟାଲୋ ମୁଁ ସବିତା କହୁଛି ଆପଣ ଅନୁପମା କହୁଥିଲେ କି ମୋର ଆଜି ମୁଁ ଜନ୍ମଦିନ ପାଇଁ କିଛି କ୍ଷୀର ଆଉ କିଛି ପନିର ଦହି କିଛି ଆଣିବାର ଅଛି ତ ସେଥିପାଇଁ ମୁଁ ଫୋନ୍ କରିଥିଲି ଆଉ ଏଇ ଆଉ ଆଠ ଦଶ ଦିନ ଭିତରେ ହେବ ଆଉ ମୁଁ ତଥାପି ପନିର ନେବି ଚାରି ପାଞ୍ଚ କେ ଜି ଭଳିଆ ଦହି ଦୁଇ କେ ଜି ନେବି କ୍ଷୀର ଗୋଟେ କେ ଜି ନେବି କେତେ ରେଟ୍ କୁହନ୍ତୁ ଆଉ

ଆଚ୍ଛା ଆଚ୍ଛା ଠିକ୍ ଅଛି ମୁଁ ସେଇ ପନିର ଚାରି ପାଞ୍ଚ କେ ଜି ଭଳିଆ ନେବି ଦହି ସେମିତି ଦୁଇ ତିନି କେ ଜି ନେବି ଆଉ କ୍ଷୀର କେଜିଟେ ଖଣ୍ଡେ ନେବି ଆଉ କେଉଁ କେଉଁ ଗାଈ ଆପଣ ରଖିଛ କ୍ଷୀର କେତେ ବାହାରୁଛି ଆପଣଙ୍କର ପାଣି ବୁଡ଼ାଉନଥିବେ କାରଣ ଆମେ ଠିକ୍ ମାଲ୍ ନେବୁ ନା ଠିକ୍ ମାଲ୍ ନେବୁ ଆଉ ପାଣି ଫାଣି ଦେଲେ ଏସବୁ ସଂସ୍ଥା ଠିକ୍ ନୁହେଁ ହଉ ହଉ ମୁଁ ନିଜେ ଯିବି ନା କାହାକୁ ପଠାଇଲେ ଆପଣ ଦେଇଦେବେ ହଉ ହଉ କେଉଁ କେଉଁ ଗାଈ କ୍ଷୀର ଟିକିଏ ବେଶୀ ଭଲ ସ୍ୱାସ୍ଥ୍ୟ ପାଇଁ କ୍ଷୀରିଟା ଭଲ ହେବ ତ ପଇସା ଟିକିଏ କମ୍ କର ବଡ଼ ଭୋଜି ହେଉଛି ଗରିବ ଲୋକ ଟିକିଏ ପଇସା କମ୍ କଲେ ଟିକିଏ ଭୋଜିଟା ଖାଇକି ଲୋକ ଟିକିଏ ମାନେ ତୁମ ଗାଈର ମହତ୍ୱଟା ଜାଣିବେ ଲୋକ ନା ଗାଈ ବେପାରୀ ଜଣକ ଭଲ ରେଟ୍ରେ ଭଲ ଜିନିଷ ଦେଇଛନ୍ତି ଆଉ ଖାଇକି ଲୋକ ବି ଖୁସି ହେବେ ଗରାଖ ଜଣରୁ ଦୁଇ ଜଣ ତିନି ବି ଜଣ ବଢ଼ିବେ ମୁଁ କହିଲେ ସେମାନେ ଆହୁରି ଜାଣିବେ ହଉ ହଉ ଠିକ୍ ଅଛି ମୁଁ ଗଲେ ନହେଲେ କଥା ହେବା ଆଉ ଫୋନ୍ରେ କ'ଣ କଥା ହେବା ମୁଁ ଗଲେ ଯାହା କଥାବାର୍ତ୍ତା ହେବା ଆଉ କ'ଣ କହୁଛ ମୁଁ ନିଜେ ଯିବାକୁ ପଡ଼ିବ କେତେଟା ବେଳକୁ ଆପଣ ଥିବେ ମୁଁ ଯାଇକି ପହଞ୍ଚିବି ହଉ ହଉ ମୁଁ କାଲି ଗଲେ କଥା ହେବା ମୁଁ ରହୁଛି ଆଁ